ଡ୍ରେନ୍ ବ୍ୟବସ୍ଥା କେମିତି ଅଛି ତା ବାବଦରେ କିଛି କହିବା ପାଇଁ ଯାଉଛି ଆମ ଗାଁ'ର ଡ୍ରେନ୍ ଏତେ ଭଲ ନାହିଁ ଡ୍ରେନ୍ରେ ଡେଲି ଯୋଉ ଜୁବୁରା କି ପନିପରିବା ସବୁ ଚୋପା ସେ ଡ୍ରେନ୍କୁ ଯାଇ ବହୁତ ମାନେ ଅସୁବିଧାର ସମ୍ମୁଖୀନ ହେଉଛୁ ଯାହାକି ପାଣି ଯିବା ଆସିବା ମଧ୍ୟ ସୁବିଧା ହେଇପାରୁନି କାରଣ ସବୁ ଯେତେ ସବୁ ଚୋପା କି ଏଟା ସେଟା ସବୁ ଡ୍ରେନ୍ରେ ଜମା ହୋଇ ପାଣି ଯିବା ଆସିବା ସବୁ ବନ୍ଦ କରିଦେଉଛୁ ସେଇଥିରେ ଯେତେସବୁ କୀଟପତଙ୍ଗ ଜନ୍ମ ନେଉଛନ୍ତି ଜନ୍ମ ନେଇକି ମଣିଷମାନଙ୍କୁ ମଧ୍ୟ କ୍ଷତି ପହଁଞ୍ଚଉଛନ୍ତି ଯାହାଫଳରେ ମଣିଷମାନଙ୍କ ଦେହ ବହୁତ ଖରାପ ରହୁଛି ଯେପରିକି ଝାଡ଼ା ବାନ୍ତି କିମ୍ବା ମେଲେରିଆ ଡେଙ୍ଗୁ ଏଇସବୁ ରୋଗରେ ପଡ଼ୁଛନ୍ତି ଡ୍ରେନ୍ ମାସକୁ ନହେଲେ ବି ଛଅ ମାସର ଥରେ ସଫା ହେଲେ ବହୁତ ଭଲ ହୁଅନ୍ତା ଏଣେ ଏତିକି ସରକାରଙ୍କ ଆଗରେ ମୋର ନିବେଦନ କରୁଛି କାରଣ ଡ୍ରେନ୍ ଯେତେ ସଫା ସୁତୁରା ରହିବ ସେତେ ପୋକ ମାଛି ମଶା ଜନ୍ମ ନେବେ ନାହିଁ ଆଉ ଗାଁ'ରେ ମଧ୍ୟ ସମସ୍ତେ ସୁରକ୍ଷିତ ବା ଭଲସେ ରହିବେ କାରଣ ଡ୍ରେନ୍ ଏମିତି ଗୋଟେ ଜିନିଷ ଯାହାକି ସଫା ସୁତୁରା ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ ଆଉ ସଫା ସୁତୁରା ନ ରହିଲେ ଯେତେ ସବୁ ଅଳିଆ ଆବର୍ଜନ ଜନ୍ମ ଗୋଟେ ଜାଗାରେ ଜମା ହେଇ ପାଣି ନ ଯାଇପାରୁଥିବାରୁ ପାଣି ବି ଦୂଷିତ ହେଇ ଏତେ ଏତେ ପ୍ରକାରର ସବୁ ରୋଗ ମଣିଷକୁ ପହଁଞ୍ଚଉଛି ଆଉ ସେ ଡ୍ରେନ୍ର ଅବସ୍ଥା ମଧ୍ୟ ବି ଖରାପ ହେଇଯାଉଛି ସେଥିପାଇଁ ସରକାରଙ୍କ ଆଗରେ ଏତିକି ନିବେଦନ କି ଯୋଉ ଜାଗାରେ ଡ୍ରେନ୍ ଅଛି ଭଲ ଭାବରେ ସଫା କରିବା ନିହାତି ଆବଶ୍ୟକ ସେଥିପାଇଁ ବର୍ଷ ମାସକୁ ନହେଲେ ବି ଛଅ ମାସକୁ ଥରେ ସଫା କରିବା ଅତ୍ୟନ୍ତ ଜରୁରୀ